ମୁଁ ସାଧାରଣତଃ ପାର୍କରେ ଦୌଡ଼ିବାକୁ ମୋତେ ଭଲ ଲାଗେ ପାର୍କରେ ମୁଁ ଏକା ଏକା ଦୌଡ଼ିଥାଏ ଆଉ ମୋତେ କାହା ସାଙ୍ଗରେ ଦୌଡ଼ିବା ପାଇଁ ମୋତେ ଭଲ ଲାଗେନି କାରଣ କୁଆଡ଼େ ଛନ୍ଦି ଛୁନ୍ଦାକି ପଡ଼ିବାର ସମ୍ଭାବନା ଥାଏ ସେଥିପାଇଁ ମୁଁ ଏକା ଏକା ଦୌଡ଼ିବାକୁ ପସନ୍ଦ କରେ